ଆମ ଅଞ୍ଚଳରେ ଲାଇବ୍ରେରୀ ସୁବିଧା ନାହିଁ ଆମେ ଯେତେବେଳେ କଲେଜରେ ପାଠ ପଢ଼ିଥାଉ ହୋଷ୍ଟେଲରେ ରହିଥାଉ କିମ୍ବା ୟୁନିଭରସିଟିମାନଙ୍କରେ ପାଠ ପଢ଼ିଥାଉ ସେହି ସମୟରେ ଲାଇବ୍ରେରୀକୁ ଯାଇ ପାଠ ପଢ଼ିଥାଉ ଯେଉଁ ସମୟରେ ଆମେ ଘରେ ରହିଥାଉ ସେହି ସମୟରେ ଆମେ ଘରେ ରାମାୟଣ ବହି ଭାଗବତ ଗୀତା ମହାଭାରତ ବହି ପଢ଼ିଥାଉ ସେଥିରୁ ଅନେକ ଗୁଡ଼ିଏ ଶିକ୍ଷା ଲାଭ କରିବାକୁ ପଡ଼ିଥାଏ ରାମାୟଣ ବହି ପଢ଼ିଲେ ରାମ ରାମ ଯେମିତି ରାମଙ୍କ ବିଷୟରେ ଜାଣିବାକୁ ରାମଙ୍କ ବିଷୟରେ ଅନେକ ଗୁଡ଼ିଏ ଜିନିଷ ଜାଣିବାକୁ ହୁଏ ସେ ଯୋଗୁଁ ଭାଗବତଗୀତା ପଢ଼ିଲେ ମା' ଶ୍ରୀକୃଷ୍ଣଙ୍କ ଭାଗବତ ଜାଣିବାକୁ ପଡ଼ିଥାଏ ବହୁତ ଭଲ ଲାଗିଥାଏ ଆମେ ଘରେ ପଢ଼ି ପଢ଼ି ବହୁ ଆମେ ଲାଇବ୍ରେରୀରେ ପଢ଼ି ପଢ଼ି ସେଟା ଯାହା ପାଠ ବିଷୟ ଥିବ ତାହା ପଢ଼ିବାକୁ ପଡ଼ିଥାଏ ଆଉ ଘରେ ପଢ଼ିବାରେ ଯାହା ଭାଗବତ ପୁରାଣ ଭାଗବତ ପଢ଼ିବାକୁ ଅନେକ ବହୁତ ଭଲ ଲାଗିଥାଏ